ଫ୍ଲିପ୍କାର୍ଟରେ ମୁଁ ଗୋଟେ ଶାଢ଼ୀ ମଗେଇଥିଲି ଯାହାହେଉ ମୋର ମୋ ମୁଁ ମୋ ଭଉଣୀ ବାହାଘର ପାଇଁ ଯାହାହେଉ ମୋ ଟାଇମ୍ ପୂର୍ବରୁ ପହଞ୍ଚିଗଲା ବହୁତ ବହୁତ ଧନ୍ୟବାଦ ମୁଁ ଯାହାହେଉ ବାହାଘରରେ ସେ ଶାଢ଼ିଟି ପିନ୍ଧିପାରିବି ତେଣୁ ବହୁତ ବହୁତ ଧନ୍ୟବାଦ ଫ୍ଲିପ୍କାର୍ଟ